ଆମର୍ ଅଞ୍ଚଲରେ ବୋହୁତ୍ ବିଭିନ୍ନ ପ୍ରକାର୍ ଖାଦ୍ୟମାନେ ଅଛି ଜେନ୍ତାକି ଆମକୁ ବୋହୁତ୍ ଭଲ୍ ଲାଗଶି ଆଲୁ ଭଜା ଭେଣ୍ଡି ଭଜା ପୋଟଲ୍ ଭଜା କୁନ୍ଦୁରୁ ଭଜା ତରକାରି ପନୀର୍ ଖଡ଼ା ତୁଣ୍ ବିଭିନ୍ନ ବିଭିନ୍ନ ଶାଗ ବୋହୁତ୍ କିଛୁ ଅଛି କହିଲେ ନାଇଁ ସରେ ଜେତେ ଖାଦ୍ୟ ଆମର୍ ଅଞ୍ଚଲରେ ବନାହେସି ଯେ ବେସନ ତୁଣ୍ ମାଖନ୍ ଶାଗ୍ ବୋହୁତ୍ ପ୍ରକାର୍ ଖାଦ୍ୟମାନେ ଅଛି ଲାଉ ତୁଣ୍ ମଟର ଚନା କରି ଆଉ ବୋହୁତ୍ କିଛୁ ଅଛି କହିଲେ ବି ନା ସରେ ଯେତେ ଖାଦ୍ୟମାନେ ଆମର ଇନୁ ବନାହେସି ଯେ